କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳ ରହିଛି ଯଥା ଦାରିଙ୍ଗବାଡ଼ି ବ୍ଲକର ହିଲ ଭିୟୁ ନ୍ୟାଚୁରାଲ ପାର୍କ କଫି ପ୍ଲାଣ୍ଟେସନ ମୁଣ୍ଡାସ୍ୱରୂକୁଟି ପକଡ଼ାଝର ରଣ୍ଟରମାଲ୍ ପିଲାସାଲୁଙ୍କି ଡ୍ୟାମ ଏବଂ ଶୈବ ପୀଠ ବିରୁପାକ୍ଷ ମନ୍ଦିର ଚକାପାଦ ଏବଂ ଦେବି ଆଗର ଦେଖିବ ଯଦି ବରାଳ ଦେବୀ ବଲସଗୁମ୍ଫା ଏଭଳି ବିଭିନ୍ନ ପ୍ରକାର ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକି ପର୍ଯ୍ୟଟନ ସ୍ଥଳୀ ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଦିଆ ହେଉଛି ଆମର କନ୍ଧମାଳ ଜିଲ୍ଲାର ଯାହା ମାନେ କାଶ୍ମୀର ବୋଲି କୁହାହେଉଛି ଯେଉଁ ଅଞ୍ଚଳକୁ ଦାରିଙ୍ଗବାଡ଼ି ସେଥିରେ ଅତ୍ୟଧିକ ଥଣ୍ଡାର ଅନୁଭୂତି ହୋଇଥାଏ ଏବଂ ଅଧିକ ସମୟରେ ବରଫ ମଧ୍ୟ ପଡ଼ିଥାଏ ବରଫ ପଡ଼ିବା ଦ୍ୱାରା ଲୋକଙ୍କୁ ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ଲୋକ ଏହି ଅଞ୍ଚଳରେ ପରିବେଶ ପରି ଦର୍ଶନ କରି ଆସନ୍ତି ଏବଂ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ପରି ଏହା ଅନେକ ପ୍ରକାର ଲୋକଙ୍କ ପାଇଁ ଖୁସିର ଆନନ୍ଦ ଲହରୀ ଦେଇଥାଏ